ଆମ ଘରର ଆଖପାଖ ଅଞ୍ଚଳକୁ ହାଇଜିନିକ୍ ରଖିବା ପାଇଁ ଆମେ ଘରର ଚାରିପଟେ ଅନାବନା ଘାସ ଏବଂ ଗଛ ଗୁଡ଼ିକୁ ଓପାଡ଼ି ଦେଉ ପ୍ଲାଷ୍ଟିକ୍ ଅଯଥା ବାସନ ବା ପ୍ଲାଷ୍ଟିକ ଯେକୌଣସି ଭଙ୍ଗା ଜିନିଷରେ ପାଣି ଜମିବାକୁ ଦେଉନା ଖାଲକୁ ମଧ୍ୟ ମାଟି ପକେଇ ସମତଳ କରୁ କାରଣ ଖାଲ ହେବା ଦ୍ୱାରା ମଶା ମାଛି ଙ୍କ ଦ୍ଵାରା ରୋଗ ସୃଷ୍ଟି ହେବାର ଭୟ ଥାଏ ଘର ଚାରିପଟେ ବ୍ଲିଚିଂ ପାଉଡ଼ରର ବ୍ଲିଚିଂ ପାଉଡ଼ର ପକାଉ ଏବଂ ଲିପାପୋଛା କରି ସଫା ସୁତୁରା ରଖିଥାଉ